ମୋତେ ବାହାରେ ଯେଉଁ ସବୁ ଖେଳ ବା କିଛି କାମ କରିବାକୁ ହେଲେ ମୋତେ ବହୁତ ଭଲ ଲାଗେ ଯେମିତିକି କ୍ରିକେଟ୍ ଖେଳିବା କ୍ରିକେଟ୍ ଖେଳିବା ମୋତେ ବହୁତ ପସନ୍ଦ ଏବଂ କ୍ରିକେଟ୍ ଖେଳ ଦେଖିବା କି ଫୁଟୁବଲ୍ ଖେଳ ଦେଖିବା କି ଖେଳିବା ମୋତେ ବହୁତ ଭଲ ଲାଗେ କାରଣ ସେଥିରେ ଦେହର ଦେହ ଫୁର୍ତ୍ତି ରୁହେ ଦେହ ଫୁର୍ତ୍ତି ରହିବା ସହିତ କିଛି ଯଦି ଆମେ ବାହାରେ କିଛି ଆଉଟଡୋର୍ ଗେମ୍ ମଧ୍ୟ ଖେଳିବା ତେବେ ଆମେ ଯଦି ଖେଳିବା ଆମର ଦେହ ମଧ୍ୟ ସୁସ୍ଥ ଏବଂ ଭଲ ରୁହେ ଆଉ ଆମକୁ ଜିମ୍ ଯେଉଁ ଲୋକମାନେ ପଇସା ଦେଇକି କୌଣସି ଜାଗାରେ ଜିମ୍ ବା ଇଏ କରୁଛନ୍ତି ସେଗୁଡ଼ାରେ ମଧ୍ୟ କିଛି ପଇସା ଖର୍ଚ୍ଚ ହେବ ନାହିଁ କାରଣ ଆମେ କ୍ରିକେଟ୍ ଖେଳିବା ଦ୍ୱାରା ଆମର ଶାରୀରିକ ଏବଂ ମାନସିକ ଚାପରୁ ମଧ୍ୟ ମୁକ୍ତି ପାଇଥାଉ କ୍ରିକେଟ୍ ଖେଳିବାକୁ ଏଥିପାଇଁ ମୋତେ ଭଲ ଲାଗେ କାରଣ ତାହା ଏକ ପଡ଼ିଆରେ ଖେଳା ଯାଉଥିବା ଖେଳ ଏବଂ ସେଥିରେ ଦୁଇଟି ଦଳ ମଧ୍ୟରେ ଖେଳ ହୋଇଥାଏ ଯେମିତିକି ଗୋଟେ ଦଳ ଯଦି ବୋଲିଂ କରେ କ୍ଷେତ୍ର ରକ୍ଷଣ କରେ ଏବଂ ଅନ୍ୟ ଦଳଟି ବ୍ୟାଟିଂ କରିଥାଏ ବ୍ୟାଟିଂ କରିବା ଦଳ ଯେ ଦଳ ଯେତିକି ରନ୍ ସଂଗ୍ରହ କରେ ତାହା ସେହି ରନ୍କୁ ଯଦି ଅନ୍ୟ ଦଳର ଖେଳାଳିମାନେ ବ୍ୟାଟିଂ କରିକି ପହଞ୍ଚେଇ ଦେବେ ତା'ହେଲେ ସେହି ଦଳଟି ଜିତି ଯାଇଥାଏ କ୍ରିକେଟ୍ ଖେଳିବା ମୁଖ୍ୟତଃ ମୋତେ ଦେଖି ତ ମଧ୍ୟ ଭଲ ଲାଗେ କାରଣ ମୁଁ ଯେମିତିକି ବଡ଼ ବଡ଼ କ୍ରିକେଟ୍ ଖେଳାଳି ଯେମିତିକି ସଚ୍ଚିନ୍ ତେନ୍ଦୁଲକର ବିରାଟ କୋହଲି ସୌରଭ ଗାଙ୍ଗୁଲି ଏମାନଙ୍କଠାରୁ ମୁଁ ଏମାନଙ୍କୁ ମୁଁ ଦେଖି ଦେଖି ବଡ଼ ହେଇଛି ଏମାନଙ୍କୁ ଯେତେବେଳେ ଖେଳିବା ପାଇଁ ଦେଖେ ମୋତେ ବି ଲାଗେ କାଳେ ଯଦି ମୁଁ ଆମ ଦେଶ ପାଇଁ ମୁଁ ବି ଖେଳିପାରିଥାନ୍ତି ତେବେ ମୋତେ ଆଉ ଟିକେ ଖୁସି ଲାଗିଥାନ୍ତା ଆମ ଅଞ୍ଚଳର ଲୋକମାନେ ମଧ୍ୟ ବହୁତ ଖୁସି ହେଇଥାନ୍ତେ ଯେ ଦେଖ ତାଙ୍କ ପୁଅ କି ତାଙ୍କ ପୁତୁରା କି ଆଉ ସେ ଜଣେ ଆଜି ଯାଇକି ସେଇଟାକୁ ଯଦି ମୋତେ ଭବିଷ୍ୟତରେ କିଛି ଆଗକୁ ଖେଳିବା ପାଇଁ ପଡ଼େ ତା'ହେଲେ ମୁଁ ବହୁତ ଖୁସି ମଧ୍ୟ ହେବି